ସ୍ଥାନୀୟ ଅର୍ଥନୀତି ଏବଂ ସମ୍ପ୍ରଦାୟରେ କ୍ଷୁଦ୍ର ଏବଂ ମଧ୍ୟମ ଆକାରର ଫାର୍ମଗୁଡ଼ିକ ବହୁପ୍ରକାରର ଭୂମିକା ଗ୍ରହଣ କରନ୍ତି ଯଥା ଲୋକମାନଙ୍କୁ କାମ ବି ମିଳିଯାଉଛି ଏବଂ ଏକ ପାଖରେ ବି କିଛି ସୁବିଧା ବି ଲାଭଦାନ କରିପାରୁଛନ୍ତି